ସାର୍ ନମସ୍କାର ଆଜ୍ଞା ମ୍ୟାମ୍ ଆଜ୍ଞା ମୁଁ ଲାଷ୍ଟ ମୋର ଆସୁଥିଲି ମୋର ରାସ୍ତାରେ ସାଇକେଲଟା ପମ୍ପଚର୍ ହେଇଗଲା ମୁଁ ଆଉ ଆସିପାରିଲିନି ଆଜ୍ଞା ମୁଁ ତିନିଟା ଦିନ ଫାଷ୍ଟ ସଟର୍ଡ଼େ ଦିନ ମୁଁ ପଳେଇଥିଲି ମାମୁଁ ଘରକୁ ଆଉ ସେକେଣ୍ଡ ସଟର୍ଡ଼େ ଦିନ ମୁଁ ଆମ ଘରବାଲାଙ୍କ ସହ ବୁଲିବାକୁ ଟିକେ ପଳାଇଥିଲି ଆଉ ଏ ଥାର୍ଡ଼୍ ସଟର୍ଡ଼େ ଦିନ ମୁଁ ଆସିବାକୁ ଆଟେଣ୍ଡ କରୁଥିଲି ବାକି ସାଇକେଲଟା ପମ୍ପଚର୍ ହେଇଗଲା ରାସ୍ତାରେ ମୁଁ ଆଉ କ'ଣ କରିବି ନା ମୁଁ କ'ଣ କରିବି ମ୍ୟାମ୍ ସରି ମ୍ୟାମ୍ ମୁଁ ଆଉ କରିବିନି ମ୍ୟାମ୍ ନେକ୍ସଟ୍ କ୍ଲାସ୍ଟା ଏଇ ସଟର୍ଡ଼େ ରହୁଛି ଆଉ କେଉଁ ବାର ରହୁଛି କି ମ୍ୟାମ୍ ସରି ମ୍ୟାମ୍ ଆଉ ହେବନି ସେ ଭୁଲ୍ ମ୍ୟାମ୍ ମୁଁ ଏଥର ରେଗୁଲାର କ୍ଲାସ୍ ଯିବାକୁ ଚେଷ୍ଟା କରିବି ଆଉ ସେ ଆଜ୍ଞା ମ୍ୟାମ୍ ଆଜ୍ଞା ଆଜ୍ଞା ମ୍ୟାମ୍ ଆଉ ଅସୁବିଧା ହେବନି ଆଜ୍ଞା ଆଜ୍ଞା ମ୍ୟାମ୍ ଠିକ୍ ଅଛି ହଉ ମ୍ୟାମ୍ ନମସ୍କାର ରହୁଛି